ଆମେ ଭରଚୁଆଲ୍ ଏବଂ ରିଆଲିଟି ଗେମ ଖେଳିଛୁ ଭରଚୁଆଲ୍ ଗେମ୍ ଯେମିତି କି ୱାଇପରେ ଫ୍ରୀଫେୟାର୍ ଥାଏ ଯାହାକି ଫ୍ରୀଫେୟାର୍ ଖେଳବା ପାଇଁ ବହୁତ ଖୁସି ଲାଗିଥାଏ ଯାହା ଦ୍ୱାରାକି ସେଥିରେ ଚାରିଜଣ ଗୋଟେ ସ୍କ୍ୱାଟ୍ ତ ଖେଳିପାରିବେ ଚାରିଜଣ ଗୋଟେ ସ୍କ୍ୱାଟ୍ ମାନେ ଚାରିଜଣ ଡୁଅ ବି ଖେଳିପାରିବେ ମାନେ ଦୁଇଜଣ ସୋଲୋ ବି ଖେଳିପାରିବ ମାନେ ଜଣେ ଯାହା ଦ୍ୱାରା କି ୱାନୱାର୍ ଖେଳିହେବ ମନେକର ତୁମ ସାଙ୍ଗ ଆଉ ତୁମେ ଖେଳିବ ତ ଏପଟେ ତୁମ ସାଙ୍ଗ ରହିବ ସେପଟେ ତୁମେ ରହିବ ତ ଖେଳିବ ଏ ଗେମ୍ ଟା ଯେତିକି ଭଲ ସେତିକି ଖରାପ ଭଲ ଜିନିଷ କ'ଣ ନା ଗୋଟେ ଏଣ୍ଟରଟେରମେ୍ଣ୍ଟ ହୋଇଯାଏ ଖରାପ ଜିନିଷ କ'ଣ ଯାହା ଦ୍ୱାରାକି ଖରାପ ଜିନିଷ ଏଇଟା କି ଯାହାଦ୍ୱାରା ପ ପିଲା ଅଛନ୍ତି ସେ ଗେମ୍ଅଛିକି ପଇସା ଦେଲେ ଏ ଜିନିଷ ଟା ମିଳିବ ତ ପିଲା ବହୁତ ଅଛନ୍ତି ବହୁତ ପଇସା ଖର୍ଚ୍ଚ କରି ବର୍ବାଦ ହେଇ ଯାଉଛନ୍ତି ଆଉ ଏତେ ପଇସା ଖର୍ଚ୍ଚ କରିକି ସହି ପାରୁ ନାହାଁନ୍ତି ଘରେ କହିବା ପାଇଁ ସୁଇସାଈଡ଼୍ ବି କରି ଦେଉଛନ୍ତି ଯାହା ଦ୍ୱାରାକି ଭଲ ନୁହେଁ ଏଇଟା କେବଳ ଖେଳିବ ଏଣ୍ଟରଟେରମେଣ୍ଟ୍ ମାଇଣ୍ଡ୍ ରିଲାକ୍ସ ପାଇଁ ଖେଳିବ ଆଉ ରିଆଲିଟି ଗେମ୍ ହେଉଛି ଆମେ ବ୍ୟାଡ଼ମିଟନ୍ ଖେଳୁ କ୍ରିକେଟ୍ ଖେଳୁ ବହୁତ ଭଲି ଖେଳୁ ଫୁଟବଲ୍ ଖେଳୁ ତ ତା ଭିତରୁ ମୋତେ କ୍ରିକେଟ୍ ଖେଳ ବହୁତ ଭଲଲାଗେ ବ୍ୟାଡ଼ମିଟନ୍ ବି ଭଲ ଲାଗେ କ୍ରିକେଟ୍ ଖେଳ ଆମେ କ୍ରିକେଟ୍ ଖେଳ ଗୋଟେ ଟିମ୍ ରେ ବାରଜଣ ଖେଳି ଥାଉ ଗୋଟେ ଟିମ ବୋଲିଙ୍ଗ୍ କରେ ଗୋଟେ ଟିମ୍ ବ୍ୟାଟିଙ୍ଗ୍ କରେ ବୋଲିଙ୍ଗ୍ ଟିମ୍ ଫିଲଡିଂ କରନ୍ତି ବ୍ୟାଟିଙ୍ଗ୍ ଟିମ୍ ବସନ୍ତି ଖେଳ ଦେଖନ୍ତି ତା'ପରେ ସେ ଏମିତି ଏଗନେଷ୍ଟ ପାଟି ଖେଳିଲେ ଯେମତି ବ୍ୟାଟିଙ୍ଗ୍ ଟିମ୍ ସତୁରି ରନ କଲେ ତା ଏଗନେଷ୍ଟ୍ ଟିମ୍ ଏକସ୍ତରି କଲେ ସେ ଉଇନ କରିବ ତ ଏଥିରେ ଦୁଇଟି ଅମ୍ପେଆର୍ ଥାନ୍ତି ତା'ପରେ ବ୍ୟାଟ୍ ଥାଏ ବଲ ଥାଏ ଏମତି ବହୁତ ପ୍ରକାର ବହୁତ ମଜା ଏଇଟା ଗାଁ ଗାଁରେ ବି ଟୁର୍ଣ୍ଣାମେଣ୍ଟ୍ ହୁଏ ତ ଟୁର୍ଣ୍ଣାମେଣ୍ଟରେ ବହୁତ ଖେଳ ହୁଏ ଟୁର୍ଣ୍ଣାମେଣ୍ଟ୍ ଦେଖିବାକୁ ଯାଉ ଫର୍ମ ବି ପକାଉ ବହୁତ ଖେଳିବାକୁ ମଜା ଲାଗେ ସେଇଟା ତ ଏମିତି ବହୁତ ପ୍ରକାର ମଜା ମସ୍ତି କରୁ ଭରଚୁଆଲ୍ ଗେମ୍ ଗେମ୍ ମଧ୍ୟ ସେମିତି ରିଆଲିଟି ଗେମ୍ ବି ସେମିତି ବହୁତ ଖୁସି ଲାଗେ କିନ୍ତୁ ଭରଚୁଆଲ ଠୁ ରିଆଲିଟି ଗେମ୍ ଖେଳିବାକୁ ବହୁତ ମଜା ଲାଗେ ଫ୍ରିଫାୟାରଟା ଗୋଟେ ଆ ଆର୍ମି ଇଣ୍ଡିଆନ୍ ସ୍ପୋର୍ଟ୍ସ ଟାଇପର ନା ଆଉ ସେଇଟା କରିକି ଖେଳି ହେବକି ତ ସେମିତି ରିଆଲିଟି ଗେମ୍ ଆଉ ବ୍ୟାଡ଼ମିଟନ୍ ଫୁଟବଲ୍ ବ୍ୟାଟମିଟନ୍ ଏମିତି ସବୁ ଖେଳୁ ଆମେ ଆଉ